ହଁ ହଁ ହ୍ୟାଲୋ

କାଲିକୁ

ମୋତେ ମୁଣ୍ଡ ବୁଲୋଉଛି ଭଲ ଲାଗୁନି

ମୁଁ ନେଇ ନଥିଲି ଆଉ ହଉ ହଉ ନାଇଁ ପାଖରେ ହସ୍ପିଟାଲ୍ ନାହିଁ ହଉ ହଉ ମୁଁ ଚେଷ୍ଟା କରିବି ହଉ ହଉ ହଉ ହଉ ହଉ ହଉ ହଉ ହଉ

ହଉ ହଉ ହଉ ହଉ